ମୁଁ ଖାଲି ସମୟରେ ବହୁତି ବହି କିତାବ ଯାକ ପଢ଼ିଥାଏ ଯେମତିକି ଇଲେକ୍ଟ୍ରିକ୍ ବୁକ୍ ଭୌତିକ ପୁସ୍ତକଗୁଡ଼ାକ ଏମତି ବହିଗୁଡ଼ାକ ମୁଁ ପଢ଼ିଥାଏ ବେଶୀରେ ମୁଇଁ ଇଲେକ୍ଟ୍ରୋନିକ୍ସ ଏବଂ ଅଡ଼ିଓ ବୁକ୍ଟା ପଢ଼ିଥାଏ କାରଣ ଏହି ବୁକ୍ଗୁଡ଼ାକରେ ମୋତେ ବହୁତ କିଛି ଜାଣିବାକୁ ମିଳୁଛି ଯେ ଇଲେକ୍ଟ୍ରୋନିକ୍ ଆମର ଜୀବନରେ କେତେକ ମୁଖ୍ୟ କାମଗୁଡ଼ାକ ରହିଥାଉଛି ଯେମିତିକି ଆମେ ମୋବାଇଲ୍ ଚାର୍ଜ କରିପାରିବା କି ଲାପ୍ଟପ୍ ଟି ଭି ବା ଘରର ଲାଇଟ୍ସ କି ଲାଇଟ୍ ଥାଇକି ପାଠ ହମିଶା ପଢ଼ିପାରିବା ଏବଂ କେମିତି ସେଇଯାକ ଆମର ଦୈନିକ ଜୀବନରେ କେମିତି ବ୍ୟବହାର ହେଉଛି ସେଇଗୁଡ଼ାକ ଉପରେ ଆମେ ବୁଝୁଛୁ ଏବଂ କେମିତି ଅଡ଼ିଓ ବୁକ୍ ଆମକୁ ଆଜିର ଜୀବନରେ କେମିତି ସାହାଯ୍ୟ କରୁଛି କେମିତି ଯେମିତିକି ବହୁତ ଲୋକ ମୁଣ୍ଡର ମୁଣ୍ଡରେ ବହୁତ ଖରାପ ଖରାପ ଆଲୋଚନା ଯାକ ବା ଟେନସନ୍ ଗୁଡ଼ାକ ତାର ମନରେ ଥାଏ ଯେବେ ଇଏ ଅଡ଼ିଓ ବୁକ୍ ବା ଅଡ଼ିଓ ପ ଶୁଣିଥାଏ ବା ପଢ଼ିଥାଏ ତାକୁ ମୁଣ୍ଡକୁ ଟିକିଏ ଭଲ ଏବଂ ଆରାମ ଲାଗିଥାଏ କେମତି ଆମ ଜୀବନରେ ରହିବା କଥା ରହିବାର ନାହିଁ ସବୁ ଆମେ ଶୁଣିବାକୁ ମିଳୁଛି ଏତିକି କହି ମୁଇଁ ରହୁଛି ଧନ୍ୟବାଦ